ହଁ ସାର୍ ନମସ୍କାର ସାର୍ ମୁଁ ସୋନପୁରରୁ ଜଣେ କହୁଥିଲି ଗୀତାଞ୍ଜଳି ଦେହୁରୀ ହଁ ଓଡ଼ିଶାର ଓଡ଼ିଶାର ସୋନପୁର ଡିଷ୍ଟିକ୍ ସାର୍ ହଁ ଏବେ ମୁଁ କୋଲକତା କୁ ନୂଆ ଆସିଛି ଏଇଠି ଗୋଟେ ଦୋକାନ ଦେବାକୁ ଚାହୁଁଛି ତ ଆପଣଙ୍କୁ ଶୁଣିଲି ଆପଣଙ୍କ ପାଖରେ ଷ୍ଟଲ୍ ଅଛି ଆପଣ ଷ୍ଟଲ୍ ଭଡ଼ା ଦିଅନ୍ତି ସେଥିପାଇଁ କଲ୍ କରିଥିଲି ହଁ ସାର୍ କେତେ କ'ଣ ଷ୍ଟଲ୍ ଅଛି କେତେଟା ଅଛି କେମିତି ସାଇଜ୍ର ଅଛି ହଁ ସାର୍ ହୋଉ ସାର୍ ଷ୍ଟଲ୍ ଥିବ କିନ୍ତୁ ବାଟ ଭିତରେ ଥିବ

ହଁ ସେମିତି ଷ୍ଟଲ୍ ଦରକାର ଥିଲା ସାର୍ କୋଡ଼ିଏ ଫିଟ୍ର ନାହିଁ କି କୋଡ଼ିଏ ହଁ ସାର୍ ସାର୍ ମୋର ଗୋଟିଏ ଦରକାର ଥିଲା ଆଉ ସିକ୍ୟୁରିଟି ପାଇଁ କେତେ ନେବେ ଷୋହଳ ହଜାର ସାର୍ ଟିକେ ଅଧିକ ହେଇଯାଉଛି ହେଲେବି ସାର୍ ଆମେ ହଁ ସାର୍

ଆଉ ଟିକେ ଯଦି ଏଇଠି ବିଜିନେସ୍ ଭଲ ଚାଲିବ ତା'ହେଲେ ବହୁତ ବର୍ଷ ଛଅ ସାତ ବର୍ଷ ପାଇଁ ରହିବୁ ବିଜିନେସ୍ ନହେଲେ ପଳେଇବୁ ହଁ ସାର୍ ଠିକ୍ ଅଛି ଆଉ ଆଖ ପାଖରେ କ'ଣ କେଉଁ କେଉଁ ଦୋକାନ ସବୁ ଅଛି ହଁ ସାର୍ ମାର୍କେଟ୍ ଏରିଆନା

ହୋଉ ଠିକ ଅଛି ସାର୍ ମୁଁ ଯାଇକି ଷ୍ଟଲ୍ରେ ଥିବି ଭଲ ଲାଗିଲେ ସିକ୍ୟୁରିଟି ଦେଇକି ଆସିବି ସାର୍ ମୁଁ କାଲି ଯାଉଛି ହଁ ଠିକ୍ ଅଛି ସାର୍ ରହୁଛି